ଆଜ୍ଞା ହଁ କହୁଛି ଆଜ୍ଞା କୁହନ୍ତୁ ଆଜ୍ଞା ନମସ୍କାର ଆଜ୍ଞା ହଁ ସବୁପ୍ରକାର ସୁବିଧା ସୁଯୋଗ ଅଛି ହଁ ଏଠି ସବୁପ୍ରକାର ସୁବିଧା ସୁଯୋଗ ଅଛି ମିଳୁଛି ଆଉ ଆମ ମେଡ଼ିକାଲକୁ ଆପଣ ଆସନ୍ତୁ ସବୁପ୍ରକାର ସୁବିଧା ଅଛି ଆପଣ ଇଏ କରିକି ଯାଆନ୍ତୁ ଟ୍ରାଏ କରିକି ଯାଆନ୍ତୁ ଦେଖି ଦେଖିକି ଯାଆନ୍ତୁ ହଁ ଆମର ଏଠି ସବୁ ସୁବିଧା ସୁଯୋଗ ଅଛି ଦିଲ୍ଲୀରୁ ଡ଼କ୍ଟର ଆସୁଛନ୍ତି ସବୁ ଭଲ ସୁବିଧା କ୍ଲିନ୍ ବି ଅଛି ସବୁ ମେଡ଼ିକାଲ ସବୁ କମ୍ପାର୍ଟମେଣ୍ଟ ସବୁ ଠିକ୍ଅଛି ଆଉ କଣ କହିଲେ ଆପଣ ଆଜ୍ଞା ସବୁପ୍ରକାର ସୁବିଧା ଅଛି କଣ କହିଲେ

ଆଜ୍ଞା ମ୍ୟାଡ଼ାମ୍ ଖାଲି ଅପରେସନ୍ କଲାବେଳେ ହେଉଛି ନହେଲେ ଅନ୍ୟ କିଛି ଇଏ କଲାବେଳେ ପଇସା କଟା ହେଉନି ହଁ ଆଜ୍ଞା ଆମର ଏଣୁ ସବୁ ଫରେନରୁ ଡ଼କ୍ଟର ଆସୁଛନ୍ତି ସବୁପ୍ରକାର

ହଁ ଏଠିବି କିଛି ପ୍ରକାର ସୁବିଧା ଅଛି ଏ ମେଡ଼ିସିନ୍ ର ଆଉ ଯାହାସବୁ ମେଡ଼ିସିନ୍ ବାହାରୁ କିଣିବାକୁ ପଡ଼ିବ ଆଉ ହଁ ଏଠି ସବୁପ୍ରକାର ସୁବିଧା ଅଛି କିନ୍ତୁ ଏଠି ଖାଇବା ବାହାରୁ ଅଣାହେଉଛି

ସିଏ ବି ରହୁଛି